ଏକ ଦୁଇ ଦୁଇ ହଜାର ଦଶ ଦଶ ନଅ ଉଣେଇଶହ ନବେ କୋଡ଼ିଏ ବାର ଦୁଇ ହଜାର ଏକୋଇଶି ପଚିଶ ପାଞ୍ଚ ଦୁଇ ହଜାର ତେଇଶି ଆଠ ଦଶ ଦୁଇ ହଜାର